ହ୍ୟାଲୋ ରାଜ୍ ରେଷ୍ଟୁରାଣ୍ଟ କହୁଥିଲେ ନା ମୁଁ ଖାଦ୍ୟଟା ଅର୍ଡ଼ର୍ କରିଥିଲି ଏପର୍ଯ୍ୟନ୍ତ ପହଞ୍ଚିନି ଆଉ ଦେବେ ଖାଦ୍ୟ ଦେଲାବେଳେ ଭାତ ଦେବେ ଜିରା ରାଇସ୍ ଦେବେ ଆଉ ଡାଲି ଦେବେ ମାଂସ ଦେବେ ଆଉ ଚିକେନ୍ ମାଂସ ଦେବେ ଆଉ ପାସ୍ ଦେବେ ପାମ୍ପଡ଼ ଦେବେ ସାଲାଡ଼ ଦେବେ ଖିରୀ ଦେବେ ଏମ୍ତି ଖାଇବା ପାଇଁ ସୁବିଧା କୌଣସି ଜିନିଷ ନାହିଁ ବାଓଲ କରି ଦେବେ ଥାଳି ଗୋଟେ ଦେବେ ଚାମଚ ଦେବେ ଗୋଟେ ପାଣି ବୋଟଲ୍ ଦେବେ ଆଚ୍ଛା ଆପଣ ଯାହା ଏକ୍ସଟ୍ରା ଚାର୍ଜେସ୍ ପଡ଼ିବ ମୁଁ ଦେବି ପଛେ ଆଉ ପଠାଇଦେବେ ଟିକେ ଫୋନ୍ଟା ଲଗାଇଲା ତ ରିସିଭ୍ କରୁନାହାନ୍ତି ଆପଣ ଲାଗୁନି ବେଳେ ଦିଅନ୍ତୁ ଟାଇମ୍ ହେଇଗଲାଣି ଅର୍ଡ଼ର୍ ଦେବିଦେବେ ରହୁଛି ଆଜ୍ଞା ପଠାଇଦେବେ ଟିକେ ଜଲଦି ଆଜ୍ଞା ଖାଇ ଭୋକ ଲାଗିଲାଣି ଘରେ ତ କେହି ଆଉ ନାହାନ୍ତି ନା ଅର୍ଡ଼ର୍ କରିଥିଲି ପହଞ୍ଚିନି ମୋ ପାଖରେ